ଆମର ଓଡ଼ିଶାରେ ଆମର ଓଡ଼ିଆମାନଙ୍କର ମାତୃଭାଷା ହେଉଛି ଓଡ଼ିଆ ତେଣୁକରି ଓଡ଼ିଆ ଭାଷାକୁ ସମସ୍ତେ ଆମର ଓଡ଼ିଶାବାସୀ ଭଲ୍ ହିସାବେ ସମ୍ମାନ ଦେଇକିରି ଆମର ଓଡ଼ିଆ ଭାଷାକେ ଆଗ୍କେ ବଢ଼େଇ ନେଇକରି ଭଲ୍ କରି ଆଗ୍କେ ଉଠାବାର୍ ଲାଗି ନିଜର ମାତୃଭାଷା ଯେନ୍ତା ମାଟି ମାର ମାତୃ ଓଡ଼ିଶା ଭାଷା ଆମର ହେଉଛି ପ୍ରଧାନ ତେଣୁକରି ଭଲ କରି ଆମର ସେ ମାତୃଭାଷାକେ ସମ୍ମାନ ଦେଇକରି ନିଜର ଛୁଆମାନଙ୍କୁ ଆଗକେ କେନ୍ତାକରି ବଢ଼ି ଚାଲିବେ ଆମ ନିଜ ମାଟି ମାର ମାତୃଭାଷାର ଶକ୍ତି ଆମର ଓଡ଼ିଆ ଭାଷାକେ ଚିହ୍ ଚିହ୍ନି କରି ନିଜର୍ଟାମାନେ ଠିକ କେନ୍ତାକରି ପଢ଼ିକରି ଶିଖିକରି ଜାନିପାରବେ ଯେ ଆମର ଭାଷାଟା ହଉଛି ଓଡ଼ିଆ ଆମେ ହଉଚୁ ଓଡ଼ିଆବାସୀ ବୋଲିକରି ଶିଖି ଜାଣିପାରବେ ସମସ୍ତେ ନିଜର ଲାଗି ବି ଶିଖି ଜାନିକରି ନିଜର ମାଟି ମାଆର ଉଲ୍ଲେଖ କରି କରି ନିଜର ମାତୃଭାଷାକେ ତାମାନେ ସଂସ୍କାର ଦେଇକରି ବୋଲ କରି ଆଣି ଶିଖି ପାର୍ବାର୍ କଥା ନିଜ ପଢ଼ାପଢ଼ିରେ ବି ଓଡ଼ିଆ ଭାଷା ନି ଶିଖିଲେ ତ ନିଜେ ପଢ଼ି ବି ନିପାରୁ କି ନିଜର ଛୁଆମାନେ ବି ଆଗ୍କେ ବଢ଼ି ନି ଜାନନ୍ କି ଶିଖି ନିପାରନ୍ତି ଯେ ଆମର ଭାଷାଟା ହଉଚେ ଓଡ଼ିଆ ଆର୍ ଆମେ ଓଡ଼ିଆରେ ସବୁ ସବୁକିଛି ପଢ଼ା ଲେଖା ହଉ କି କିଛି ଜାନବାର ଶୁନବାର୍ ଲାଗି ହଉ କି ଯେକୌଣସି ଜିନିଷରେ ନିଜର ଓଡ଼ିଶା ଭାଷା ଓଡ଼ିଆ ଭାଷା ତ ହିଁ ନିଜର ଲାଗି ଭଲ୍ ହେ ନି ଆର୍ ଯଦି ନିଜେ ଯଦି ଓଡ଼ିଆ ଭାଷା ନି ଜାନିପାର୍ମା କି ନିଜର ଛୁଆମକୁ ଯି ଶିଖି ନି ପାର୍ମା ବୋଇଲେ ସେମାନେ ହେଲେ ଜାଣିପାରବେ କେଁ ନିଜର ମାତୃଭାଷାର ଉଲ୍ଲେଖ କରିକରି ଆଗ୍କେ ବଢ଼େଇକରି ନିଜର ମାଟି ମାକେ ସଂସ୍କାର ଦେଇକରି ସମ୍ମାନର ସହିତ ଓଡ଼ିଆ ଭାଷାକେ ଆଗ୍କେ ବଢ଼େ ନେମା ଏବଂ ଭଲ୍ କରି ତାଙ୍କର ସୁସମ୍ମାନ କରି କରି ଭଲ୍ କରିକରି ଆମର ଓଡ଼ିଆ ଭାଷାର ମାତୃଭାଷାକେ ସମ୍ମାନ ଦେଇକି ସମସ୍ତେ ଭଲ୍ ଭଲ୍ କରି ଆଗକେ ଉଠମା ଏବଂ ଭଲ୍ କରି ଓଡ଼ିଆ ଭାଷା ଶିଖିକରି ଆମର୍ ଛୁଆମାନେ ବି ଆଗକେ ବଢ଼ି ପାରବି ଏବଂ ଭଲ୍ କରି ପଢ଼ାପଢ଼ି କରି କରି ଭଲ୍ ଦି ଅକ୍ଷର ଜାନି ଶୁନିକରି ନିଜର ଭବିଷ୍ୟତକେ ଉଜ୍ଜଳ କରବେ ଏବଂ ପଢ଼ାଗୁଣା ସୁନା କରିକରି ଭଲ୍ କରି ଶିକ୍ଷି ଦେଇକରି ମ ନିଜର ମାଟି ମା ଆରୁ ନିଜର ଜାତୀୟ ଭାଷାର ଆମ ମାତୃଭାଷାର ସମ୍ମାନ ଏବଂ ଟେକ ରଖିବେ ବୋଲି ମୋର୍ ଆଶା